ଦିନକୁ ଦିନ ଯୁବ ପିଢ଼ି ପାଠସାଠ ପଢ଼ି ବେକାର ହୋଇ ବୁଲୁଛନ୍ତି କାହିଁକିନା ଚାକିରିର ସୁଯୋଗ ମିଳିପାରୁ ନାହିଁ ସବୁ ବିଭାଗରେ ଯଦି ଖାଲି ପଡ଼ିଥିବା ପଦବୀକୁ ପୁରଣ କରାଯାଇ ପାରନ୍ତା ତାହେଲେ ସରକାରଙ୍କ ତରଫରୁ ବହୁତ ଗୁଡ଼ିଏ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା ପାରିବ ସେହି ବିଭାଗ ଗୁଡ଼ିକ ହେଲା ଶିକ୍ଷା ସ୍ୱାସ୍ଥ୍ୟ କୃଷି ସୁରକ୍ଷା ଅଧିକାରୀ ଆହୁରି ମଧ୍ୟ ଅନେକ ବିଭାଗୀୟ ଶ୍ରେଣୀ ରହିଛି